ଭାରତରେ ବିଭିନ୍ନପ୍ରକାରର ପର୍ବପର୍ବାଣି ପାଳନ କରାଗଲେ ମଧ୍ୟ ଦୂର୍ଗା ପୂଜା ସେଥିରେ ଗୁରୁତ୍ୱପୁର୍ଣ୍ଣ ବିଶେଷକରି ରହିଛି ଯାହା ଫଳରେ ବିଭିନ୍ନ ରାଜ୍ୟରେ ଶକ୍ତିପୀଠ ରହିଥିବାରୁ ତେଣୁ ଏହି ଦୂର୍ଗା ପୂଜାକୁ ପାଳନ କରାଯାଏ ତେଣୁ ଦୂର୍ଗାପୂଜା ଆଶ୍ୱିନ ମାସରେ ଦଶହରା ପର୍ବରେ କରାଯାଇଥାଏ ତେଣୁ ବିଭିନ୍ନ ରାଜ୍ୟରେ ଏଇଟା ହୋଇଥିବାରୁ ଭାରତର ଚାରିଆଡ଼େ ପୂଜା ପାର୍ବଣ ଲାଗି ରହେ ଆଉ ସେତେବେଳେ ଋତୁ ମଧ୍ୟ ଅନୁକୂଳ ହୋଇଥାଏ ଥଣ୍ଡା ପାଗ ହୋଇଥାଏ ତେଣୁ ଦୂର୍ଗା ପୂଜା ସହିତ ବିଭିନ୍ନ ସେହି ସମୟରେ ଦଶହରା ଛୁଟି ଦଶ ଦିନ ଧରି ବିଭିନ୍ନ ଅନୁଷ୍ଠାନ ସ୍କୂଲ୍ କଲେଜ୍ ଏବଂ ଅଫିସ୍ ମଧ୍ୟ ଦୁଇ ଦିନ ପାଇଁ ଛୁଟି ରହିଥାଏ ତ ଛୁଟିରେ ରହିଲେ ନୂଆ ପୋଷାକ ପରିଧାନ କରନ୍ତି ପୂଜା କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ସମସ୍ତେ ଏକ ମନବୃତି ହୋଇ ପରିବାରର ସଦସ୍ୟମାନେ ସମସ୍ତେ ବିଭିନ୍ନ ଜାଗାକୁ ବୁଲି ଯାଆନ୍ତି ତେଣୁ ସେତିକିବେଳେ ଏକତାଭାବ ସଦ୍ଭାବ ସ୍ନେହ ସଦ୍ଇଚ୍ଛା ଭାବକୁ ନେଇ ସମସ୍ତେ ଆନନ୍ଦରେ ପାଳନ କରିଥାନ୍ତି ଓ ଛୁଟିଗୁଡ଼ିକ ମଉଜ ମଜଲିସ୍ରେ ପାଳନ କରନ୍ତି ପିଠା ପଣା ଆନନ୍ଦ ଉତ୍ସାହ ଓ ନୂଆ ପୋଷାକ ପରିଧାନ କରି ଏହିଭଳି ସମୟ କଟାଇଥାନ୍ତି